ମୁଁ ମୋ' ବାରିରେ ବିଭିନ୍ନ ପ୍ରକାର ଚାଷ କରିଛି ଲଙ୍କା ଗଛ ବାଇଗଣ ଗଛ ଟମାଟୋ ଗଛ କଦଳୀ ଗଛ ଆମ୍ବ ଗଛ ଲେମ୍ବୁ ଗଛ ବିଭିନ୍ନ ଚାଷ ବାସ କରିଛି ସେଥିରେ ଉତ୍ତମ ଗଛ ଉତ୍ତମ ଫଳମୂଳ ମିଳିବା ପାଇଁ ମୁଁ ତା'ର ମୂଳରୁ ଗଛରୁ ଘାସ କାଢ଼ିଦେଇଥାଏ ଜୈବିକ ପଦ୍ଧତିରେ ଚାଷ କରିଥାଏ ଗୋବର ଖତ ସବୁ ପକାଇଥାଏ ରାସାୟନିକ ସାର ବିଲକୁଲ ବ୍ୟବହାର କରିନଥାଏ କୌଣସି ପ୍ରକାରେ ମୋ' ଗଛର ଅସୁବିଧା ହେଲେ ପୋକ ଲାଗିଲେ କି ଗଛ ସବୁ ଝାଉଁଳି ପଡ଼ିଲେ ଯାହା ବି ଅସୁବିଧା ହୁଏ ମୁଁ କୃଷି ମିତ୍ର କିମ୍ବା କୃଷକ ସାଥୀର ପରାମର୍ଶ ନେଇଥାଏ ଏବଂ ସେମାନେ ଆସି ମାଟି ପରୀକ୍ଷା କରିଥାନ୍ତି ଗଛ ବିଷୟରେ ଯେମିତି ଯାହା ବୁଝେଇ ଥାଆନ୍ତି ସେହିଭଳି ଅନୁସାରେ ମୁଁ ଗଛର ଯତ୍ନ ନେଇଥାଏ ଏବଂ ଗଛରୁ ଉତ୍ତମ ଫଳ ମୂଳ ପାଇବା ପାଇଁ ଗଛର ଉତ୍ତମ ଯତ୍ନ ନେଇଥାଏ